ଗୃହପାଳିତ ପଶୁମାନଙ୍କ ସହିତ ଭଲ ସମ୍ପର୍କ ରଖିବା ନିହାତି ଆବଶ୍ୟକ କାରଣ ସେଇମାନେ ହିଁ ବେଳେ ବେଳେ ଆମ ଆୟର ଉପାର୍ଜନର ମୂଳ କାରଣ ହେଇଥାନ୍ତି ଯେପରିକି ବିଭିନ୍ନ ପଶୁମାନଙ୍କର ବିଭିନ୍ନ ନାମକରଣ କରିବା ତାଙ୍କୁ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଗ୍ରହଣ କରିବାକୁ ଦେବା ତାଙ୍କୁ ସ୍ୱଚ୍ଛ ଏବଂ ପରିଚ୍ଛନ୍ନ ସ୍ଥାନରେ ରହି ରଖିବା ଯେପରି ତାଙ୍କ ସ୍ୱାସ୍ଥ୍ୟ ଉପରେ କିଛି ବି ଖରାପ ପ୍ରଭାବ ପଡ଼ିବ ନାହିଁ ଏବଂ ସେ କୌଣସି ରୋଗଗ୍ରସ୍ତ ହେବେ ନାହିଁ ଏବଂ ବିଭିନ୍ନ ପଶୁମାନଙ୍କୁ ଯଦି ରୋଗକୁ ହେଇଯାଉଛି ବିଭିନ୍ନ ଚିକିତ୍ସକଙ୍କ ଦ୍ୱାରା ତାଙ୍କ ଚିକିତ୍ସା କରାଇବା ଏବଂ ତାଙ୍କୁ ଭଲ ଚିକିତ୍ସା ଦ୍ୱାରା ପୁଣି ଥରେ ଆରୋଗ୍ୟ କରାଇବା ଉଚିତ ଯେପରିକି ମୋର ଏକ ଗୃହପାଳିତ ପଶୁ ମୁଁ ରଖିଥିଲି ସିଏ ମୋତେ କୌଣସି ପ୍ରକାର ଆୟ ନ ଦେଉଥିଲେ ମଧ୍ୟ ତାକୁ ମୁଁ ଅଧିକ ଭଲ ପାଉଥିଲି ଯେପରିକି ମୁଁ ମୋର ଗୋଟିଏ ଗୃହପାଳିତ ଠେକୁୁଆ ରାମର କଥା କହୁଛି ସେ ଅତ୍ୟନ୍ତ ଭଲ ଏବଂ ଶାନ୍ତ ଠେକୁଆଟେ ଥିଲା ଠେକୁଆ ପାଳନ ଦ୍ୱାରା ଆମକୁ କିଛି ଲାଭ ତ ହୋଇନଥାଏ କିନ୍ତୁ ଏହାଦ୍ୱାରା ଆମେ ଗୋଟିଏ ପଶୁ ସହିତ ବହୁତ ଭଲ ଭାବରେ ସମ୍ପର୍କ ମାନେ ପାରିଥାଉ ତା'ର ମୋର ସମ୍ପର୍କ ବହୁ ଦିନରେ ଥିଲା ଆମେ ବହୁ ସମୟରେ ମୁଁ ତା' ସାଙ୍ଗରେ ଖେଳେ ଏବଂ ବହୁ ସମୟରେ ତାକୁ ବାହାରକୁ ବୁଲିବାକୁ ମଧ୍ୟ ନେଇକି ଯାଏ ତାକୁ ମୁଁ ବହୁ ଭଲ ଭଲ ପରିମାଣର ଖାଦ୍ୟ ମଧ୍ୟ ଦିଆଯାଏ ସେ ଯେତେବେଳେ ପ୍ରଥମେ ଆମ ଘରକୁ ଆସିଥିଲା ପ୍ରଥମେ ସେ କ୍ଷୀର ପିଉଥିଲା ଏବଂ କିଛି ପରିମାଣ ଘାସ ଖାଉଥିଲା ପରେ ଭାତ ଏବଂ ଡାଲି ମଧ୍ୟ ତାକୁ ଖାଇବାକୁ ଦେବାରୁ ସେ ଖାଇଲା ଘାସ ତା'ର ପ୍ରିୟ ଖାଦ୍ୟ ଥିଲା ଯେତେବେଳେ ତାକୁ ଭୋକ ଲାଗୁଥିଲା ସେ ରହିଥିବା ଯେଉଁ ଘର ତା'ର କବାଟକୁ ଜୋର ଧଡ଼ ଧଡ଼ ଧଡ଼ ଧଡ଼ କରି ବାଡ଼ଉଥିଲା ଏବଂ ତାହାର ମୋର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଥିଲା ଦୀପାବଳିରେ ଯେତେବେଳେ ବାଣ ଫୁଟାଯାଏ ତାହାର କାନ ବହୁତ ଏବଂ ତାକୁ କିଛି କ୍ଷତି ନ ହଉ ଏଥିପାଇଁ ମୁଁ ତାକୁ ଗୋଟିଏ ଘରେ ବନ୍ଦ କରି ତା'ର କିଛି ମଧ୍ୟ ହେଉନଥିଲା ଏବଂ ମୁଁ ତାକୁ ବହୁତ ଭଲ ପାଉଥିଲି ଏବଂ ସିଏ ମଧ୍ୟ ମୋ ପାଟି ଶୁଣିଲେ ନିଜ ଘରର କବାଟ ବାଡ଼େଇବାକୁ ଲାଗୁଥିଲା କିନ୍ତୁ ଦିନେ ବହୁତ ଜୋରେ ପିମ୍ପୁଡ଼ି ମାନେ କାମୁଡ଼ି ତା' ମୁହଁକୁ ଖଣ୍ଡିଆ କରିଦେଇଥିଲେ ଯାହାଦ୍ୱାରା ମୋତେ ମଧ୍ୟ ବହୁତ କଷ୍ଟ ହୋଇଥିଲା ଏବଂ ତା' ଗୋଡ଼ ଥରେ ଭାଙ୍ଗି ଯାଇଥିବାରୁ ତାହା ମଧ୍ୟ ମୋତେ ବହୁ ପରିମାଣର କଷ୍ଟ ଦେଇଥିଲା ସେଦିନ ଥାଏ ଖରାବେଳ ଅଗଷ୍ଟ ମାସ କୋଡ଼ିଏ ତାରିଖ ଖରାବେଳରେ ଆମେ ଠିକ୍ ଖାଇ ସାରି ତା' ପାଖକୁ ଖାଇବା ନେଇ ଗଲାବେଳକୁ ମା' ତା'ର କବାଟଟି ଖୋଲି ଦେଖିଲା ବେଳକୁ ସେ ତଳେ ପଡ଼ିଯାଇଛି ମୁଁ ବହୁତ ଡରିଗଲି ଯେ ତା'ର କିଛି ହେଇଛି ଦେଖିଲା ବେଳକୁ ସେ ଆମକୁ ଛାଡ଼ି ଆର ଦୁନିଆକୁ ଚାଲିଯାଏ ତା'ର ମୋର ସମ୍ପର୍କ ଏତେ ନିବିଡ଼ ଥିଲା ଯେ ମୁଁ ତା'ର ବିୟୋଗରେ କାନ୍ଦିଥିଲି ମଧ୍ୟ ଏଣୁ ପଶୁମାନଙ୍କ ସହିତ ଭଲ ସମ୍ପର୍କ ରଖିଲେ ପଶୁ ଲାଭ ଦେଉ କି ନ ଦେଉ ଆମେ ତାକୁ ଏକ ସାଙ୍ଗ ପରି ଦେଖିଥାଉ ଏବଂ ଆମେ ଏକ ଆତ୍ମା ସହିତ ଭଲ ସମ୍ପର୍କ କରିପାରିଥାଉ